ସାର୍ ନମସ୍କାର ସାର୍ ଗୋଟେ ମୁଇଁ ଷ୍ଟୁଡେଣ୍ଟଟେ କହୁଥିଲି ମୁଇଁ ଶୁଣିଛି ଆପଣ ୟୋଗା ଶିଖାଛନ୍ ବୋଲିକିରି କେତେ ଲୋଗ୍ ଆଇସନ୍ ଆପଣଙ୍କର କ୍ଲାସରେ ମୁଇଁ ଟିକେ ୟୋଗା ଶିଖିବାର୍ ଲାଗି ଇଚ୍ଛୁକ ଅଛେ ତ ସେଥିର୍ଲାଗି ମୁଇଁ କଲ୍ କରିଥିଲି ବର୍ତ୍ତମାନ ମୁଇଁ ତ ସକାଳ ବେଳା ତ ଟାଇମ୍ ଦେଇ ନାଇଁ ପାରେ ସନ୍ଧ୍ୟା ବେଳେ ହେବ ଆଜ୍ଞା ଗୋଟେ ଟାଇମ୍ କର୍ବ ସେ ଯେନ୍ ଆମର ଶିଲ୍ପା ସେଟ୍ଟୀ ହିରୋଇନ୍ ଅଛନ୍ ଶିଲ୍ପା ସେଟ୍ଟୀ ଯେନ୍ ହିରୋଇନ୍ ଅଛନ୍ କ'ଣ ଏଡ଼ଭାରଟାଇଜ୍ରେ ଦେଖିଥିବେ ସେତ ଆମର୍ ଭାରତର ଏକ ନମ୍ବର୍ ୟୋଗା କରୁଛନ୍ ମାନେ ଇନ୍ସପାୟାର ହେଇଛନ୍ ଯେ ମୁଇଁ ମୋର ନିଜର ୱାଇଫ୍କେ ଯେନ୍ ଶିଲ୍ପା ସେଟ୍ଟୀର ଯେନ୍ କମର୍ ନାଇ ଅଛି ଯେ ପୁରା ପତଲି କମର୍ ସେ ଭଲିଆ କରାବାର ଅଛେ ତ ମୋର ୱାଇଫ୍ ଟିକେ ମୋଟା ଅଛନ୍ ତ ହଏ ହଏ ମୁଇଁ ବି ସାଙ୍ଗେଥିମି ଆଉ ଲାଇନ୍ ମାରି ମାାରିକରି କର୍ମା ସାଙ୍ଗେ ମୋର ୱାଇଫ୍ ସାଙ୍ଗେ ଯେ ହେଟା କେତେ ଦିନରେ ତାର୍ କମରଟା ପୁରା ସିଲକି ସିଲକି ହେଇଯିବା ପୁରା ପତଲି କମର କେତେ ଦିନ ୟୋଗା କଲେ ହେଇଯିବା ହେଟା